ନବୀନ ପଟ୍ଟନାୟକ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଟନ୍ତି ସେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୁଅ ଅଟନ୍ତି ବିଗତ ବାଇଶ ବର୍ଷ ହେଲା ସୁଚାରୁ ରୁପେ ଶାସନ ଚଲାଇ ଆସିଛନ୍ତି ଏବଂ ସେ ଏସ୍ ଏଚ୍ ଜି ଗ୍ରୁପ୍ ମହିଳାମାନଙ୍କ ପାଇଁ ବହୁତ ସହାୟକ ଅଟନ୍ତି ଆମ ଓଡ଼ିଶାର ଯେତେକ ବୃଦ୍ଧ ବୃଦ୍ଧା ସବୁ ଅଛନ୍ତି ସେମାନଙ୍କ ପାଇଁ ବି ବହୁତ ସହାୟକ ବାର୍ଦ୍ଧକ୍ୟ ଭତ୍ତା ତା'ପରେ ତାଙ୍କ ପାଇଁ ରହିବା ପାଇଁ ବା ମାନେ ଘର ଓଲ୍ଡେଜ୍ ହାଉସ୍ ବି କରିଛନ୍ତି ଚାଲି ଶାସନ ତ ତାଙ୍କର ଅଛି ଭଲ ଅଛନ୍ତି ଲୋକେ ବି ତାଙ୍କୁ ବାରମ୍ବାର ଜିତାଇ ଆସୁଛନ୍ତି ଆମର ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର କଂଗ୍ରେସ ସଭାପତି ସୁର ରାଉତରାୟ ଏବେ ଯିଏ ଆମର କଂଗ୍ରେସ୍ର ଏମ୍ ଏଲ୍ ଏ ଅଛନ୍ତି ଭଲ ସାଂସଦ ଭଲ ବିଧାୟକ ଅଟନ୍ତି ଏମିତି ଲୋକଙ୍କ ସୁଖ ଦୁଃଖରେ ଯେତେବେଳେ ବି ଯିଏ ଡାକିଲେ ସେମାନେ ତାଙ୍କ ପାଖରେ ଯାଇକି ଛିଡ଼ା ହୁଅନ୍ତି ସାହାଯ୍ୟ ବି କିଛି କରନ୍ତି ଆଉ ଆମର ଅପରାଜିତା ଷଡ଼ଙ୍ଗୀ ସେ ଆଇ ଏ ଏସ୍ ବି ଅଟନ୍ତି ବିଜେପିର ସାଂସଦ ରୂପେ ସେ କାର୍ଯ୍ୟ ଚଳାଉଛନ୍ତି